ମୋର ପ୍ରିୟ ଖେଳ ହେଉଛି ବ୍ୟାଡ଼ମିଟନ୍ ମୋତେ ଏଇଟା ଖେଳିବାକୁ ବହୁତ ଭଲଲାଗେ ଏଥିରେ ବହୁତ ପ୍ରକାରର ଟେକ୍ନିକ୍ ମଧ୍ୟ ୟୁଜ୍ କରାଯାଏ ଆମ ଦେଶର ସାନିଆ ମିର୍ଜା କୁହନ୍ତୁ କି ସାଇନା ନେହୱାଲ କୁହନ୍ତୁ ସେମାନେ ଏହି ଖେଳକୁ ବିଶ୍ୱସ୍ତରରେ ନେଇ ପହଞ୍ଚାଇଛନ୍ତି ଏହି ଖେଳ ଆମମାନଙ୍କୁ ବହୁତ ମନୋରଞ୍ଜନ ମଧ୍ୟ କରାଇଥାଏ ବ୍ୟାଡ଼ମିଟନରେ ଚପ୍ସ୍ ଅଧିକ ମାରିଲେ ଆମେମାନେ ବହୁତ ଖେଳିପାରିନଥାଉ ଏହି ଖେଳରେ ଆମମାନଙ୍କୁ ବହୁତ ଧ୍ୟାନର ସହିତ ଖେଳିବାକୁ ପଡ଼ିଥାଏ ଯଦି ସାମ୍ନାପଟୁ ବିପରୀତ ପକ୍ଷର ମେମ୍ବର ଆମମାନଙ୍କୁ ଯଦି ଚପ୍ସ ମାରେ ତେବେ ଆମେ ବହୁତ ଆଫେକ୍ଟ ହୋଇଥାଏ ଏଇଟା ବହୁତ ଆବଶ୍ୟକ ଆମମାନଙ୍କ ପାଇଁ ଖେଳର ନିୟମକୁ ମଧ୍ୟ ଆପ୍ଲାଏ କରିବାର ଆଉ ଏହିସବୁ ଜିନିଷ ଆମକୁ ବହୁତ ଭଲ ମଧ୍ୟ ଲାଗେ